ସୁଯୋଗ ମିଳିଲେ ଆମେ ଆମ ଭାରତର ଯେତେକ ସବୁ କଳା ଶୈଳୀ ଅଛି ଆମେ ତାକୁ ଦେଖାଇବାକୁ ଚାହିଁବୁ ଆଉ ମୋତେ ସୁଯୋଗ ମିଳିଲେ ଆମେ ସବୁ ଜିନିଷ ଦେଖାଇବା ପାରିବୁ ମୁଁ ବି ଦେଖାଇ ପାରିବି ଆଉ ଆମର ରହିଲା ଓଡ଼ିଶୀ ଛଉ ସମ୍ବଲପୁରୀ ଇତ୍ୟାଦି ନାଚ ଆମ ଓଡ଼ିଶାରେ ଫେମସ୍ ଆଉ ଆମେ କେବଳ ଓଡ଼ିଶା ଭାରତରେ ନୁହେଁ ଆମେ ଆମ ସାରା ବିଶ୍ୱରେ ଏହାକୁ ଆମ କଳା କଳା ଶୈଳୀକୁ ପ୍ରଦର୍ଶନ କରିପାରିବା ଆଉ ଏବେ ଏହି ଚେଷ୍ଟା ସମସ୍ତଙ୍କ ପାଖରେ ରହିବା ଉଚିତ୍ ଆଉ ଆମେ ଆକୁ ରଖିଲେ ଆମେ ବହୁତ ଆଗକୁ ଯାଇପାରିବା ଆଉ ମୁଁ ତ ନିଶ୍ଚନ୍ତ ଚେଷ୍ଟା କରିବି ଆଉ ଆଉ ଆମ କଳା ଶୈଳୀକୁ ନିଶ୍ଚନ୍ତ ଭାବେ ମୁଁ ଦେଖାଇିବି